ହଁ ମୁଁ କୃଷି କୃଷିର ଗୁରୁତ୍ୱ ବିଷୟରେ କହିପାରିବି ଆମ ସରକାର କୃଷକ ଭାଇମାନଙ୍କ ପାଇଁ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ଯୋଗାଇଦେଇଛନ୍ତି ଯାହା ଫଳରେ କି କୃଷି ଭାଇ ମାନେ ବହୁତ ଭଲ ଭାବରେ କୃଷି କାର୍ଯ୍ୟ କରିପାରିବେ ଏତେ ସୁବିଧା ସୁଯୋଗ ଦେଇ ସାରିଲା ପରେ ମଧ୍ୟ ବି କୃଷି କୃଷକ ଭାଇମାନେ ଭଲ ଭାବରେ କୃଷି କାର୍ଯ୍ୟ କରିପାରୁ ନାହାନ୍ତି ଯାହା ଫଳରେ ବିଭିନ୍ନ ପ୍ରକାର ଖାଦ୍ୟର ଖାଦ୍ୟର ଚାହିଦା ପନିପରିବାର ଚାହିଦା ବୃଦ୍ଧି ହେବାରେ ଲାଗିଛି ଯାହାଫଳରେ ଗ୍ରାହକମାନେ ବହୁତ ଗ୍ରାହକମାନଙ୍କର ମନରେ ବହୁତ ଅଶାନ୍ତି ଦେଖିବାକୁ ମିଳୁଛି ଏହା ଏହା ଏମିତି ଚାଲିଲେ ବିଭିନ୍ନ ପ୍ରକାର ଅସୁବିଧା ଦେଖିବାକୁ ମିଳିବ ସେଥିପାଇଁ କୃଷି ଭାଇମାନଙ୍କୁ ସରକାର କହୁଛନ୍ତି ଯେ କୃଷି କାର୍ଯ୍ୟ କରିବା ପାଇଁ